ହଁ ହ୍ୟାଲୋ ଆଜ୍ଞା ଆଜ୍ଞା ଆପଣ କେମିତି ଅଛନ୍ତି କୁହନ୍ତୁ ଆଜ୍ଞା ଆଜ୍ଞା ଆଉ ଆପଣ କ'ଣ କରୁଛନ୍ତି ହଁ ଏଇଠି ତ ଆମର ଦେଖୁଛି ଆମ ପରିବେଶକୁ ଯାହା ହେଲାଣି ତ ଛାଡ଼ ହଁ ଆମ ଜଗତସିଂହପୁର ଆଉ କ'ଣ ଜଗତସିଂହପୁର ହେଇକି ଅଛି ପରିବେଶ ନଷ୍ଟ ହେଇଗଲାଣି ନଡ଼ିଆ ଗଛରେ ଏତେ ନଡ଼ିଆ ଫଳୁଥିଲା ଯାହାକି ଏବେ ଗୋଟିଏ ନାହିଁ ହଁ ଏ ଏମ୍ ଓ କିୟୁ ହଁ ଏଏମ୍ଓକିୟୁକୁ ତ ବର୍ଷକୁ ଏହି କମ୍ପାନୀକୁ ପାଞ୍ଚ ଲକ୍ଷ ଟଙ୍କା ବି ଆସେ ଯାହାକି ଗଛ ଲଗେଇବା ପାଇଁ ସେ ତ ଗୋଟେ ବି ଗଛ ଲଗାଉନାହାନ୍ତି ଆଉ କ'ଣ କରିବା ଦୁଃଖ ଲାଗୁଛି ମାଛ ପୋଖରୀରେ ମାଛ ଗୋଟେ ଚାଷ ବି ହେଇପାରୁନି ପାଣି ନଷ୍ଟ ହେଇଗଲାଣି ପବନ ଟିକେ ଦେଉଥିଲା ଯେ ଗଛ ନାହିଁ ସେତିକ ବି ନାହିଁ କ'ଣ ପରିବେଶ ପରିବେଶ ନଷ୍ଟ ହେଇଗଲାଣି ପୁରା ବାୟୁ ଦୂଷିତ ହେଇଗଲାଣି ପ୍ରଦୂଷଣ ହେଇଗଲାଣି ଆମର ଯେଉଁ ଏତେ ଧୂଆଁ ବାହାରୁଛି ଏହି କମ୍ପାନୀଗୁଡ଼ିକରୁ ଓହୋ ଆଉ କ'ଣ ଆମେ ଗୋଟେ କ'ଣ କରିବା ନିହାତି ୟା ପାଇଁ

ହଁ ବା ଏଗୁଡ଼ାସବୁ ଦେଖିକି ରହି ହେଉନି ଆଜ୍ଞା ଆଜ୍ଞା ନିହାତି ଦେଖୁଛି କ'ଣ ଥିଲା ଆମ ଛୁଆବେଳେ ଏବେ କ'ଣ ହେଲାଣି ସବୁ ପୋଖରୀ ଗୋଟେ ଦେଖିବାକୁ ମିଳୁନି ମ୍ୟାଡ଼ାମ୍ ବିଶ୍ୱାସ କରିବେନି ପୋଖରୀ ଗୋଟେ ଦେଖିବାକୁ ମିଳୁନି ଆମେ ଯାହା ଦେଖିଥିଲେ ଏବେ ଆମ ନୂଆ ଜେନେରେସନ୍ କ'ଣ ଦେଖିବେ ଆଉ ପୋଖରି ଗୋଟେ କ'ଣ ପଚାରିଲେ କିଛି ନାଇଁ ସୁଇମିଂ ପୁଲ୍ ଯେତିକି ଯାଇକି ଦେଖୁଛନ୍ତି ନିହାତି ନିହାତି ବହୁତ ଅସନା କରିଦେଲେଣି ହଁ ମ୍ୟାଡ଼ାମ୍ ଆଉ କ'ଣ କରିବା ଏବେ ନିହାତି ଗୋଟେ କିଛି କରିବାକୁ ପଡ଼ିବ ଆଜ୍ଞା ଆମେ ଆଗ କୋର୍ଟରେ ଫାଇଲ୍ କରିବା ଆମେ କୋର୍ଟରେ ଆଗ ଫାଇଟ୍ କରିବା ତା'ପରେ ଯଦି ସେମାନେ ନ ଶୁଣୁଛନ୍ତି ତ ଆମେ ସୁପ୍ରିମ କୋର୍ଟ ଯାଇକି ନିହାତି କେସ୍ଟା କରିବାକୁ ପଡ଼ିବ ତାଙ୍କ ନାଁରେ କେସ୍ କରିବା କିଛି ବି ଦରକାର ପଡ଼ିଲେ ଜିଜାନ୍ ଲଗାଇକି ଆମେ କରିବା ଆମ ପରିବେଶଟା ଆମେ ହିଁ ଦେଖିବା ନା ନିହାତି ଆପଣ ଟିକେ ମୋତେ ସହଯୋଗ କଲେ ଆମେ ମିଶିକି ଟିକେ କିଛି କରିବା ଆଜ୍ଞା ଆଉ କ'ଣ କରିବା ଏହି ବିଷୟରେ ଟିକେ କେବେ ଫାଙ୍କା ହେଲେ ଆମେ କଥା ହେବା

ରହୁଛି ମ୍ୟାଡ଼ାମ୍